ପଶୁ ପାଲନ କର କର୍ଲେ ଆମେ ବହୁତ ଲାଭବାନ ହେଉଛୁଁ ପଶୁପାଳନ କରିକରି ତା ସାଙ୍ଗେ ଯଦି ଆମର୍ ସୁବିଧା ଅଛେ ମାଛ୍ ଚାଷ୍ ବି ଆମେ କରିପାରୁଛୁ କିରାଣା ଦୋକାନରେ ଦେଲେ ସେନ ବିଭିନ୍ନ ପ୍ରକାରର ଆଲୁ ଉଇଲ୍ ଅଣ୍ଡା ଇତ୍ୟାଦି ଆମର ପରିବାର ଲୋକକେ ସାମାନ ଯୋଗେଇ ଦେେଲେ ସେମାନେ ବିକିଛନ୍ ସେଥିରୁ ବି ଆମେ ଲାଭବାନ ହୋଇପାରୁଛୁ ତା'ର୍ ସାଙ୍ଗେ ଇ ଯେନ୍ ଗୋପାଲନ ଦ୍ୱାରା ଆମେ ବେଶୀ ଲାଭବାନ ହେଉଛୁଁ ପ୍ରତ୍ୟେକ ଦିନ ପ୍ରାୟ କ୍ଷୀର ଆଠ ଦଶ ଲିଟର ଆମେ ଆମର୍ ସୋସାଇଟିିକେ ନେଇ ପାରିକିରି ବିକି ବିି ପାରୁଚୁଁ ଟିକେ ପରିଶ୍ରମ ଅଧିକା ଲାଗୁଛେ କିନ୍ତୁ ଫେର୍ ବି ପରିଶ୍ରମ ନେଇ କଲେ ତ ମଣିଷ ଗୁଟେ ଇ ଯେମାନରେ ବସବାରଟା ଗୋଟେ କଷ୍ଟକର ହେଇଗଲାନ ତେଣୁ ଗୋପାଲନ କାମ ବି ଚାଲିଚେ ସାମାନ ଯୋଗେଇ ଦଉଚୁଁ ପରିବାର ଲୋକ ଦୋକାନ ବି ଚଲଉଛନ୍ ଭୋର ସଖାଳୁ ଉଠିିକରି ଗୋୁରସ ଧୋଇକରି ସୁୋସାଇଟିକେ ଗୁୁରସ ବି ନେଇ ଦଉଛୁଁ ଏନ୍ତା ସବୁ ପରିଶ୍ରମ କରିକିରି ପରିଶ୍ରମର ଭଲ ଆମେ ଲାଭ ପାଇକିରି ବେେଶ ଦି ପଇସା ରୋଜଗାର କରିକିରି ଆମର୍ ପରିବାର ପୋଷଣ କରୁଛୁଁ ଆମର୍ ପିଲାଛୁଆକେ ପାଠସାଠ ବି ପଢ଼େଇ ପାରୁଛୁଁ ଆମର ଛୁଆମାନେ ବି ଲେଡ଼ିସ୍ମାନେ ବି ଆମକୁ ବହୁତ ସହଯୋଗ କରୁଛନ୍ ସମସ୍ତଙ୍କର ଗୋଟେ ପରିବାରର ଏକତା ନିହାତି ଦରକାର ଇସବୁ ଜିନିଷ୍ କର୍ବାର୍କେ ହେଲେ ତ ବିଶେଷ କରି ମାଆମାନଙ୍କର ଯଦି ଅବଦାନ ନେଇଁନ ପଶୁପାଲନ କର୍ବାଟା ବହୁତ କଷ୍ଟକରଏ ତେଣୁ ପରିବାରର ସାହାଯ୍ୟ ନିହାତି ଦରକାର ଏବଂ ସବୁ ପରିବାର ଏକତ୍ରିତ ହୋଇକରି ଯଦି ପଶୁପାଲନ କଲେ କିରଣା ଦୋକାନ ଦେଲେ କ୍ଷୀର ନେଇ ଦେବାର୍ ଲାଗି ସବୁକେ ସମସ୍ତେ ସହଯୋଗ ରହିଲେ ବହୁତ ବଢ଼ିଆ ପଶୁପାଲନ ଦ୍ୱାରା ଆମେ ବହୁତ ଉନ୍ନତି କରିପାରୁଛୁ